ମୁଁ ତ ସବୁବେଳେ ଧ୍ୟାନ କରେ ସକାଳୁ ଉଠିଲା ମାନେ ମୋର ଯୋଗ ନିହାତି ଭାବରେ କରେ ଯୋଗ କଲେ ମୋ ମନ ସ୍ଥିର ରହେ ମୋ ସ୍ୱାସ୍ଥ୍ୟଟା ବି ବହୁତ ଭଲ ରହେ ତା'ପରେ ମୁଁ ଘରର ଅନ୍ୟସବୁ କାମ କରେ ଯୋଗ କରିବା ଦ୍ଵାରା ମୋର ଅଭ୍ୟାସ ହେଇଗଲାଣି ଯୋଗ ନକଲେ ମୋତେ ଜମା ସକାଳୁ ଭଲ ଲାଗିବ ନାହିଁ ଆଉ ମୋର ଶ୍ଵାସକ୍ରିୟା ନିଶ୍ଵାସ ପ୍ରଶ୍ଵାସ ନେବାରେ ଯୋଗ ବହୁତ ସାହାଯ୍ୟ କରେ ମୋର ଛାତିରେ ଯେଉଁ କଷ୍ଟ ଯନ୍ତ୍ରଣା ବି ଯୋଗ ଦ୍ଵାରା ଭଲ ହେଇଯାଉଛି ମୋତେ ବହୁତ ଯୋଗ କରିବାକୁ ଭଲ ଲାଗୁଛି ଏମିତି କରି ସବୁଦିନ କରିବା ଦ୍ଵାରା ମୋତେ ବହୁତ ଆରାମ ଲାଗୁଛି